ଆଜ୍ଞା ଏଇଟା ସାଇ ଇଲୋକ୍ରୋନିକ୍ସ୍ ତ ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ସନ୍ଦିପ୍ତ ସାହୁ କହୁଥିଲି ପିପଳ ମ ଆଜ୍ଞା ମୁଁ କହିଲି ଆଜ୍ଞା ଆପଣଙ୍କ ଦୋକାନରୁ ଆମର ଗୋଟେ ନେଇଥିଲୁ ଉଷା

ହଁ ଆଜ୍ଞା ଆଜ୍ଞା ହଁ ହଁ ହେଲାଣି ଦୁଇ ମାସ ହେଇଗଲାଣି ଆଜ୍ଞା ଆଜ୍ଞା ସେ କ'ଣ ଫ୍ୟାନ୍ ଆମକୁ ଦେଇଥିଲେ ମାନେ କ'ଣ ଖରାପ ଥିଲା ନା ଭଲ ଫ୍ୟାନ୍ ଦେଇଥିଲେ

ନାଇଁ ନାଇଁ କଥାର ଅର୍ଥଟା ଟିକେ ବୁଝନ୍ତୁ ଆପଣ ଦେଇଥିଲେ ଫ୍ୟାନ୍ ମୁଁ ଫ୍ୟାନ୍ କଣ ପାଇଁ ନେଇଥିଲି ମୁଁ ଯଦି ଫ୍ୟାନ୍ଟା ନେଲି ଆପଣଙ୍କ କତିରୁ କଣ ପାଇଁ ନେଲି ଘରେ ଥୋଇବା ପାଇଁ ନେବି କି ଫ୍ୟାନ୍ଟା ଲଗେଇବି ତେଣୁ ଯଦି ଫ୍ୟାନ୍ଟା ମୁଁ ଲଗେଇଲି ଫ୍ୟାନ ଗୋଟେ ଦିନ ପରେ ଚାଲିବାର ନାହିଁ ନା ଖରାପ ତେଣୁ ମୋ କହିବା କଥା ଆପଣ କଣ ଜିନିଷ କ୍ୱାଲିଟି ରଖିଛନ୍ତି ନା କଣ ରଖୁଛନ୍ତି ଜିନିଷ ଆପଣ କୋଉ କମ୍ପାନୀ ଜିନିଷ ମଗଉଛନ୍ତି ଆଜ୍ଞା ତ ଉଷା ଆଜ୍ଞା ଏ ଭଲ କମ୍ପାନୀ ତ ଜିନିଷ ଖରାପ କେମିତି ଆସୁଛି ଆଜ୍ଞା ନାଇଁ ନାଇଁ ଶୁଣନ୍ତୁ ବର୍ତ୍ତମାନ ଦେଖନ୍ତୁ ଯେଉଁଭଳି ଭାବରେ ଗରମ ଚାଲିଚି ଫ୍ୟାନ୍ଟା ନିହାତି ଆବଶ୍ୟକ ତେଣୁ ଫ୍ୟାନ୍ ଯଦି ଗୋଟେ ଦିନ ବନ୍ଦ ହଉଛି ଆଜ୍ଞା ଘରେ ସମସ୍ତେ ବ୍ୟସ୍ତ ହେଇଯାଉଛନ୍ତି ତାପରେ ଆପଣ ଦେଖନ୍ତୁ ଆପଣଙ୍କ ଦୋକାନ ଆମେ କେତେ ଜିନିଷ ନେଲେଣୁ ଏସି ଫ୍ରିଜ୍ ତାପରେ ମୋ ଦ୍ୱାରା ବି ଆପଣଙ୍କ ଦୋକାନରୁ ବହୁତ ବନ୍ଧୁବାନ୍ଧବ ଲୋକଙ୍କ ଜିନିଷ ବି ଆପଣଙ୍କ ଦୋକାନରେ କିଣନ୍ତି ଲାଷ୍ଟକୁ ଆପଣ ମୋତେ ହିଁ ଠକିଲେ

ନାଇଁ ନାଇଁ ନାଇଁ ଶୁଣନ୍ତୁ ଆପଣ ଦେଖନ୍ତୁ ମୁଁ ଖରାପ ଭାବିବା କଥା କହୁନି ମୋ କହିବା କଥା ବର୍ତ୍ତମାନ ଫ୍ୟାନର ମୁଁ କରିବି କଣ ଦେଖନ୍ତୁ ଆପଣଙ୍କୁ ଆମେ ଏତେ ସର ଆପଣ ଆମ ଦ୍ୱାରା ଲାଭବାନ ହେଲେ ଅଥଚ ଆପଣ ଆମକୁ ହଇରାଣ କଲେ ତେଣୁ କ'ଣ କେମିତି ହବ କୁହନ୍ତୁ ନାଇଁ ନାଇଁ ଦେଖନ୍ତୁ କ'ଣ କହିଲେ ନାଇଁ ନାଇଁ ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ମୁଁ ସେ କଥା କହୁନି ଦେଖନ୍ତୁ ଆପଣ ଯଦି ମୁଁ କିଛି ସର୍ଭିସ ସେବା ନ ପାଇଲି ତେଣୁ ମୋ କହିବା କଥା ଆପଣଙ୍କ ଏଇ କମ୍ପାନୀକୁ ବଦନାମ କରିବି ଏବଂ ଆପଣଙ୍କ କଷ୍ଟମର କୌଣସି ଏକ ଦୋକାନକୁ ପଠେଇବି ନାହିଁ କ'ଣ କହିଲେ ନାଇଁ ନାଇ ନାଇଁ ରାଗିବା କଥା କହୁନି ଦେଖନ୍ତୁ ମୁଁ ରାଗିବା କ ମୁଁ କାଇଁ ରାଗିବି ଆଜ୍ଞା ମୁଁ ଆଜ୍ଞା ଭଲରେ ଆପଣଙ୍କୁ କହୁଚି ଆପଣଙ୍କ କଷ୍ଟମରକୁ ଦୋକାନକୁ ପଠେଇବି ମୁଁ ଆପଣଙ୍କ ଏତେ ଜିନିଷ ସେଲ କରିବା ସତ୍ତ୍ୱେ ଆପଣ ମତେ ହି ହଇରାଣ କଲେ ମୋ କଥାଟି ଶୁଣନ୍ତୁ ଆପଣ ମୋ ଜାଗାରେ ଥାନ୍ତେ ବୁଝନ୍ତୁ କଥାଟା ଆପଣ ମୁଁ ଯାଗାରେ ଥିଲେ କଣ କରିଥାନ୍ତେ ଆପଣ ବୁଝନ୍ତୁ ଯଦି ଆପଣ ମୋ ଯାଗାରେ ଥାନ୍ତେ ଆପଣ ବି ରାଗ ବି ଲାଗିଥାନ୍ତା ଆପଣଙ୍କୁ କିନ୍ତୁ ମୁଁ କିଣିକି ଆଣିଲି ଆପଣଙ୍କୁ ଏତେ ଜିନିଷରେ ସାହାଯ୍ୟ କଲୁ ଆପଣ ବିଜିନେସ ଆମ ଦ୍ୱାରା କଲେ ପୁନର୍ବାର ପୁଣି ଇଏ ହେଲେ ନାଇଁ ନାଇଁ ନାଇଁ କଣ କହିଲେ ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା ଆଜ୍ଞା ହଁ ଆଜ୍ଞା ଠିକ୍ ଅଛି ଠିକ୍ ଅଛି ନାଇଁ ଯଦ ଆପଣ କରିଦେବେ ତା'ହେଲେ ମୋର କିଛି କହିବାର ନାହିଁ ମୁଁ ଆପଣ ପୁଣି ଯେମିତି ସେବା ପାଉଥିଲେ ସେଇଭଳି ହିସାବରେ କରିବା ଠିକ୍ ଅଛି ଠିକ୍ ଅଛି ଆଜ୍ଞା କଣ କହିଲେ ମୁଁ ଯାଇ ଦେଖା କରିବି ତ ଆଜ୍ଞା ଆଜ୍ଞା ଠିକ୍ ଅଛି ରହିଲି ଆଜ୍ଞା ନମସ୍କାର ଆଜ୍ଞା